ଆପଣ ଓଲା କ୍ୟାବ୍ ଟ୍ରାନ୍ସପୋର୍ଟ ଷ୍ଟେସନରୁ କହୁଛନ୍ତି କି ମୋର ଗୋଟେ କ୍ୟାବ୍ ବୁକ୍ କରିବାର ଅଛି ମୁଁ ଓ ମୋ ପରିବାର ଘଟଗାଁ ତାରିଣୀ ଓ ପୁରୀ ଯିବା ପାଇଁ ବାହାରିଛୁ ଗାଡ଼ି ମୁଁ ନିଜେ ଡ୍ରାଇଭ୍ କରିବି ଆପଣ ଡ୍ରାଇଭର୍ ପଠାନ୍ତୁ ନାହିଁ କେବଳ ଗୋଟିଏ କ୍ୟାବ୍ ପଠାନ୍ତୁ ମୁଁ କ୍ୟାବ୍ ଭଡ଼ାରେ ନେବି ମୋ ପାଇଁ କ୍ୟାବ୍ ପଠାନ୍ତୁ ମୁଁ କ୍ୟାବ୍ ଉପରେ ନେବା ପାଇଁ ଚାହେଁ କିଲୋମିଟର ପିଛା ଭଡ଼ା କେତେ ହେବ ଆମେ ପ୍ରାୟ ଚାରି ଦିନ ଯାତ୍ରା କରିବୁ ଅତି ଶୀଘ୍ର ମୋର ଲୋକେସନ୍ରେ ପଠାଇ ଦିଅନ୍ତୁ